ଏବେ କେଉଁଠି ଅଛୁ ଏବେ କେଉଁଠି ଅଛୁ ଏବେ ହଁ ହ୍ୟାଲୋ ହଁ କେଉଁଠି ଅଛୁ ହଁ ମୁଁ ଅଛି କେନ୍ଦ୍ରାପଡ଼ାରେ ଆଉ କେମିତି କ'ଣ ଏବେ ଏବେତ ଖରାଦିନ ହେଲାକି ନାଇଁ ଆଉ ଶୀତଦିନ କୁଆଡ଼େ ବୁଲିଆକୁ ଯାଇଥିଲୁ କି ନାଇଁ ଆଉ ବେଶୀ ଗରମ ଏଇଠି ରହି ହଉନି ହେଲା କୋରାପୁଟରେ କ'ଣ କ'ଣ ଅଛି ଯେ ସେଇଠି କ'ଣ ଭଲ ଜାଗା କ'ଣ ଅଛି ବୁଲାବୁଲି କରିବା ପାଇଁ କ'ଣ କ'ଣ ସୁବିଧା ଅଛି ହଁ ଦେଓମାଳୀଟା କ'ଣ ଯେ ଦେଓମାଳୀ ଶୁଣିଲା ଶୁଣିଲା ଲାଗୁଛି ଯେ ସେଇଟା କ'ଣ ପର୍ବତ ନାଇଁକି ହଁ ସେଇଟା ପଢ଼ିଛି ଏଇଟା ଭୂଗୋଳରେ ପଢ଼ିଛି ଯେ କିନ୍ତୁ କେବେ ଦେଖିନି ଯିବା ଦେଖିଆ ବୁଲିଆକୁ ଯିବା ଆଉ କ'ଣ କ'ଣ ଅଛି ସେଇଠି

ହଁ ହଁ କାଲି ଯିବା ଆଉ ଆଉ କ'ଣ ଅଛି ବଢ଼ିଆ ଜାଗା ତା'ହେଲେ ଆଉ କ'ଣ କ'ଣ ଅଛି ସଂସ୍କୃତି ଆଉ ଇଏ କ'ଣ ହଁ ହଁ ହଁ ହଁ ଥରେ ଛାଡ଼ିଥିଲୁ ହଁ ଗ୍ରୁପରେ ଛାଡ଼ିଥିଲୁ ମୁଁ ଦେଖିଛି ଆଉ ଆଉ କ'ଣ ଅଛି ଆଉ ଆଉ କ'ଣ ଗୋଟେ ଅଛି ରାଣୀ ଡୁଡ଼ୁମା ନା କ'ଣ ସେଇଟା କ'ଣ କି କିପ୍ରକାର

ହଁ ଆଉ କ'ଣ ପ୍ରସିଦ୍ଧ ସ୍ଥାନ ସବୁ ଅଛି ନାହିଁ ଭଲ ଅଛି ଆଉ ହେଉ ଦେଖିବା ଯିବା କିନ୍ତୁ ବୋହୁତ ବଢ଼ିଆ ଦର୍ଶନୀୟ ସ୍ଥାନ ଗୁଡ଼ିକ ଅଛି ଆଉ ଦେଖିବା ଆମେ ଆଉ କେଉଁ ସାଙ୍ଗ ସହିତ ମିଶିକି ଯିବୁ ଦେଖିବୁ ଯାଇଁକି ସେଇଠି ଆଉ ହେଲାକି ନାହିଁ ହଉ ଅଛି